ଆପଣ ଜଗନ୍ନାଥ ହୋଟେଲରୁ କହୁଛନ୍ତି ତ ହ୍ୟାଲୋ ଆମ ଘରେ ଆଜି ରୋଷେଇ କରିନୁ ମଧ୍ୟାହ୍ନ ଭୋଜନ ସମୟରେ ଆପଣ ଟିକିଏ ଭୋଜନ ଟିକିଏ ପଠେଇଦେବେ ଭାତ ଡାଲି ତରକାରୀ ଭଜା ଶାଗଭଜା ମାଛ ତରକାରୀ ଟିକିଏ ଦେବେ ଖଟା ଟିକିଏ ଦେବେ ଆଉ ଆପଣଙ୍କ ପିଲାଙ୍କ ହାତରେ ଟିକିଏ ପଠେଇଦେବେ ସେ ପିଲାଙ୍କ ହାତରେ କେତେ କ'ଣ ପଇସା କହିବେ ମୁଁ ସେ ପିଲାଙ୍କ ହାତରେ ପଠେଇ ଦେବି